ହ୍ୟାଲୋ ଇ'ଟା ଓଲାକେ ଲାଗିଛେ କାଏଁ ଆଜ୍ଞା ହଁ ମୁଇଁ ତ ଏମାରଜେନ୍ସି ଲାଗି ମତେ ବାଲିପଡ଼ାରୁ ଫେର୍ ଭବାନୀପାଟ୍ଣାକେ ଯିବାର୍ ଅଛେ ଆର୍ ମତେ ଓଲା କ୍ୟାବ୍ ଟିକେ ଦରକାର୍ ଅଛେ ଯେନ୍ଟା କି ଛଅ ସାତ୍ ଘଣ୍ଟା କା ଯେ ମେଡ଼ିକାଲ୍ କେସ୍ ଅଛେ ଆଉ ବାଲିପଡ଼ାରୁ ଯିବା ଭବାନୀପାଟ୍ଣା କେତେ ଟଙ୍କା ନେବେ ଆଜ୍ଞା ସେନ୍କେ ଯାଇକରି ଆଜ୍ଞା ପାଖାପାଖି ଚାଏର୍ ଘଣ୍ଟା ଖଣ୍ଡେ ରହେବାର୍ ଅଛେ ଚାଏର୍ ରୁ ପାଞ୍ଚ୍ ଘଣ୍ଟା ରହେବାର୍କେ ପଡ଼୍ବା କାଏଁ ହେଲାକି ମେଡ଼ିକାଲ୍ କେସ୍ ଅଛେ ଆଜ୍ଞା ଆରୁ ମେଡ଼ିକାଲ୍ କେସ୍ ସାରିକରି ଆର୍ ପାରେ ରିଟର୍ଣ୍ଣ କରବାର୍ ଅଛେ ତ ଆମ୍କେ କେତେ ଟଙ୍କା ନେବେ ଆଜ୍ଞା

ହେନ୍ତା ହେଲେ ଆପଣ୍ ଟିକେ ଜଲ୍ଦି ଆସ୍ବେ ଆର୍ ଆମେ ଜଲ୍ଦି ପେସେଣ୍ଟ୍ ନେଇକରି ଠିକ୍ ଟାଇମ୍ ରେ କେତେ ଘଣ୍ଟା କେତେ ଟାଇମ୍ ଭିତ୍ରେ ପହଁଞ୍ଚିବେ ଆଜ୍ଞା ଇନ୍କେ କେନ୍ତାକରି ଜଲ୍ଦି ଟିକେ ପହଁଞ୍ଚୁନ୍ ଆଜ୍ଞା ଆର୍ ପେସେଣ୍ଟ୍ ଟିକେ ସିରିଏସ୍ ଅଛେ ତ ଜଲ୍ଦି ଆମେ ନେଇକରି ଯିବାର୍ ଅଛେ ପେସେଣ୍ଟ୍ କେ ଆର୍ ପାଞ୍ଚ୍ ଛଅ ଘଣ୍ଟା ପରେ ଆର୍ ଫେର୍ ରିଟର୍ଣ୍ଣ୍ କରବାର୍ ଅଛେ ଆଜ୍ଞା ଜଲ୍ଦି ଟିକେ ପହଁଞ୍ଚୁନ୍ ଆଜ୍ଞା